ରବିବାର ଖବର କାଗଜରେ ବହୁତ ସବୁ ଜିନିଷ ଆସିଛେ ପିଲାଙ୍କ ପାଇଁ ଆଉ ଫିଲିମ୍ ଷ୍ଟାର୍ ସବୁ ମାନେ ଫିଲିମ୍ ଷ୍ଟାର୍ ସବୁ ଆଉ ଚିତ୍ର ଡ୍ରଇଂ ସବୁ ଆସୁଛେ ଆଉ ଆଉ ଭଲ ଭଲ ଖବର ସବୁ ଆସୁଛି ରବିବାର ସବୁବେଳେ ପିଲାଙ୍କ ପାଇଁ ପିଲାଙ୍କ ପାଇଁ କିଛି ମଜାଳିଆ କଥା ମଜାଳିଆ କାହାଣୀ ସବୁ ଆସୁଛି ଆଉ ପିଲାମାନେ ସବୁ ବୋଲେ ଏନ୍ଜଏ କରନ୍ତି ସେକେଣ୍ଡ ପୁଷ୍ଠରେ ପିଲାଙ୍କ ପାଇଁ କିଛି କିଛି ଲେଖା ହେଇଥାଉଛି କିଛି ଲେଖା ହେଇଥାଉଛି ପିଲା ପିଲାଙ୍କ ପାଇଁ କିଛି କି କିଛି ନହେଲେ କିଛି ଲେଖା ହେଇଥାଉଛି ପିଲାଙ୍କ ପାଇଁ ଆମର ଓଡ଼ିଶାର ଖବର ଆମର ଖବରକାଗଜରେ ବହୁତ ଭଲ ଏଟିି ପିଲାଙ୍କ ପାଇଁ ମଜାଳିଆ କଥା ମଜାଳିଆ କାହାଣୀ ଯେଉଁ ଆଉ ଚଳଚ୍ଚିତ୍ର ସବୁ ଆ ଫିଲ୍ମ ଷ୍ଟାର ମାନଙ୍କର ଆସନ୍ତି ପିଲାମାନେ ଦେଖି ବହୁତ ଖୁସି ହଅନ୍ତି ପିଲାମାନେ ଦେଖି ବହୁତ ଖୁସି ହଅନ୍ତି ସେଥିପାଇଁ ପିଲାମାନଙ୍କ ପାଇ ବହୁତ ସବୁ ନ୍ୟୁ ନ୍ୟୁଜ୍ ପେପର୍ ଛାଡ଼ୁଛନ୍ତି ପିଲାମାନେ କ'ଣ କରନ୍ତି କ'ଣ ନାହିଁ ପିଲା ଏବେ ତ ଖରାଛୁଟି ହେଇଛି ଖରା ଛୁଟି ପାଇ କ'ଣ କ'ଣ ସବୁ ଦରକାର ପିଲାମାନଙ୍କ ପିଲାମାନେ ପିଲାମାନେ ଭଲ ପାଠ ପଢ଼ୁଛନ୍ତି କିଏ କ'ଣ ଆଣିଲା କିଏ ସବୁ ସେ ଖବରକାଗଜରେ ବାହାରୁଛି ଖବରକାଗଜରେ ସବୁ ଯୋ ସବୁ ସବୁ ଜାଣିପାରନ୍ତି ଖବରକାଗଜରେ ସବୁ ଜାଣିପାରୁଛନ୍ତି ଆଉ ସବୁ ଭଲରେ ଏବେ ଚାଲିଛି ଖବର ଖବରକାଗଜ ସବୁ ସବୁ ଯାକ ହିଁ ଭଲ ଖବରକାଗଜ ସବୁ ଯାକ ହିଁ ଭଲ